ମଣିଷ ନିଜ ଜୀବନରେ ଆଗକୁ ବଢ଼ିବାକୁ ହେଲେ କିଛି ନା କିଛି ମାନିକି ବଢ଼ିବାକୁ ହୋଇଥାଏ ସେ ଯଦି ନିଜ ଜୀବନରେ କିଛି ଜିନିଷକୁ ନ ମାନିବ ତାହେଲେ ସେ ଆଗକୁ ବଢ଼ି ହିଁ ପାରିବନି ପ୍ରତ୍ୟେକ ଟି ପ୍ରତ୍ୟେକଟି ଷ୍ଟେପ୍ ରେ ଆମକୁ ଯାହାହେଲେ ଗୋଟେ ମାନିବାକୁ ପଡ଼ିଥାଏ ନହେଲେ ଆମେ ପରବର୍ତ୍ତୀ ଷ୍ଟେପ୍ ଟି କୁ ପକେଇପାରିବା ନାହିଁ ସେଇଭଳି ଭାବେ ଆମେ ଆମର ଗୋଟିଏ ମୂଳ ଧାରଣା ରହିଯାଇଥାଏ ଯେପରିକି ଆମକୁ କିଛି ସ୍ମୃତି କିମ୍ବା କିଛି ଗୋଟେ ଅଭିଜ୍ଞତାରୁ କିଛି ଗୋଟେ ଧାରଣା ଜନ୍ମ ନେଇଥାଏ ଯୋଉଟା ଆମର ଗୋଟେ ଆଧାର ଭଳିଆ ଆମ ମନରେ ରହିଯାଇଥାଏ ଯୋଉ ଆଧାରରେ ହିଁ ଆମେ ସବୁ କଥାଟି କୁ ନିଶ୍ଚିତ କରିଥାଆନ୍ତି ସିଦ୍ଧାନ୍ତ ନେଇଥାନ୍ତି ଗୋଟେ ମୂଳ ସିଦ୍ଧାନ୍ତ କି ଏଟା ଏମିତି କି ସେମିତି ସବୁ ଜିନିଷର ମାନେ ଆମେ ସେଇଭଳି ଭାବରେ ହିଁ ବୁଝିଥାନ୍ତି ଯେପରିକି ମୁଁ ଭଗବାନ୍ କୁ ବହୁତ୍ ମାନେ ଆଉ ଏହିଭଳି ଭାବେ ଭଗବାନଙ୍କୁ ନେଇକି କି ମୁଁ ଭଗବାନ ମୋ ସହିତ ଅଛନ୍ତି ସବୁବେଳ ପାଇଁ ଅଛନ୍ତି ଭଗବାନ ମୋତେ ସବୁ ଜିନିଷରେ ସହାୟତା କରନ୍ତି କେବେ ବି ମୋ ସାଥ୍ ଛାଡ଼ନ୍ତିନି ଏଇଭଳି କେତେକ ଛୋଟଛୋଟ ସ୍ମୃତି ଯୋଉଥିରେ ମୋ ଅଜାଣତରେ ଭଗବାନ ମୋତେ ଏଇଭଳି ଭାବରେ ସାହାଯ୍ୟ କରିଛନ୍ତି ମୋତେ ଶାସନ ମଧ୍ୟ କରିକି ମୋତେ ଏମିତି ଲାଗେ ଯେମିତି ଭଗବାନ ମୋତେ ଶାସନ କରୁଛନ୍ତି ଏବଂ ସବୁ ଜିନିଷ କହୁଛନ୍ତି କହିବାକୁ ଚାହୁଁଛନ୍ତି କି ତୁ ଏମିତି କରନି ଏଟା କରିବାର ଠିକ୍ ନୁହେଁ କିନ୍ତୁ ମୋତେ ସେ ଏଇଭଳି ଭାବରେ କହୁଛନ୍ତି ଯୋଉଭଳି ଭାବରେ ମୁଁ ତାଙ୍କୁ କିଛି ବାହାନା ଦେଇ ହିଁ ପାରୁନି ମୁଁ ତାଙ୍କ ପାଖରେ ଅଳିଅର୍ଦଳୀ କରିକି ତାଙ୍କୁ ସେ ଜିନିଷଟା କୁ ଭୁଲେଇ ପାରିବି ନାହିଁ ସେ ଏଇଭଳି ଭାବରେ ମୋତେ କହୁଛନ୍ତି ମୋତେ ସେଇଟା ବହୁତ ଭଲଲାଗେ କି ଭଗବାନ ମୋ ସହିତ ଅଛନ୍ତି ବୋଲି ଭାବିକି ଆଉ ମୁଁ ମୋ ଜୀବନରେ ମୋ ସମ୍ପୂର୍ଣ୍ଣ ଜୀବନର କେବଳ ଗୋଟିଏ ହିଁ ଭଲ ପାଇବା ମୁଁ ମୋ ଭଗବାନକୁ ଛାଡ଼ିକି କେବେ ରହିପାରିବି ନାହିଁ ମୁଁ ଭଗବାନଙ୍କୁ ଛାଡ଼ି ହିଁ ପାରିବି ନାହିଁ ସେହି ହିଁ ମୋର ମୁଁ ହିଁ ତାଙ୍କର ଆମେ ସମସ୍ତେ ହେଲେ ତାଙ୍କର ଆମେ ସମସ୍ତଙ୍କ ଭିତରେ ସେ ଅଛନ୍ତି ମୁଁ ଆଜୀବନ ତାଙ୍କ ଶରଣାଗତ ହୋଇକି ରହିବି ତାଙ୍କ ବିନା ମୁଁ କେବେ ବି ଗୋଟେ ପାଦ ମଧ୍ୟ ଚାଲିପାରିବି ନାହିଁ ମୋ ଜୀବନରେ ତାଙ୍କ ବିନା ଆଉ କିଛି ନାହିଁ ମୁଁ ଦୃଷ୍ଟିହୀନ ତାଙ୍କ ବିନା ମୁଁ ଜ୍ଞାନହୀନ ମୋ ଜୀବନରେ ଆଲୋକ ନାହିଁ ଅନ୍ଧାର ପରିପୂର୍ଣ୍ଣ ମୁଁ ତାଙ୍କ ସାହାରାରେ ଚାଲୁଛି ତାଙ୍କ ସାହାରାରେ ସିଏ ହେଲେ ମୋ ମାଟି ସିଏ ମୋ ପାଇଁ ମୋ ଜଳ ସିଏ ହିଁ ମୋ ପାଇଁ ଆକାଶ ପାଣି ପବନ ଅଗ୍ନି ସୂର୍ଯ୍ୟ ଚନ୍ଦ୍ର ତାରା ସବୁ ସେଇ ସିଏ ନଥିଲେ ମୋତେ ଆଉ କିଛି ଦେଖାଯାଉନି ତାଙ୍କ ବିନା ମୋତେ ନା ଏ ସଂସାର ଦେଖାଯାଉଛି ନା କିଛି ତାଙ୍କ ସହିତ ଚାଲିବାକୁ ଚାହୁଁଛି ତାଙ୍କ ସହିତ ସବୁ ପ୍ରକାରର ଅସୁବିଧା କୁ ସମ୍ମୁଖୀନ କରି ଆଗେଇ ଯିବାକୁ ଚାହେଁ ମୁଁ